ଆମ ଗାଁ ନା ହେଉଛି ଚାନ୍ଦିଲି ପାପଡ଼ାହାଣ୍ଡି ବ୍ଲକ୍ ନବରଙ୍ଗପୁର ଜିଲ୍ଲା ପ୍ରଥମରେ ମୁଁ ଦୀପକ ନାୟକ କହୁଅଛି ଆମ ଗ୍ରାମରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସ୍ଥାନ ଏମିତିକି ଝରଣା ପାହାଡ଼ ପର୍ବତ ଅନେକ ପ୍ରକାର ସୁନ୍ଦର ସୁନ୍ଦର ଜାଗା ଅଛି ଆମ ଅଞ୍ଚଳରେ ଅନେକ ପର୍ଯ୍ୟଟକମାନେ ଆସି ପାରୁନାହାନ୍ତି ଯାହାକି ଅନେକ ଲୋକଙ୍କୁ ଜଣା ନାହିଁ ଆମ ଗାଁ ଆମ ଅଞ୍ଚଳରେ ଅନେକ ବଡ଼ ବଡ଼ ପାହାଡ଼ ଅଛି ସେହି ପାହାଡ଼ ମଧ୍ୟରେ ଅନେକ ପ୍ରକାର ବୃକ୍ଷ ଅନେକ ପ୍ରକାର ଗଛଲତା ଅଛି ଅନେକ ବଡ଼ ବଡ଼ ପଥର ଯାହାକି ଦେଖିବାକୁ ଅତି ସୁନ୍ଦର ଲାଗେ ଆମେ ସଦାସର୍ବଦା ସେଇ ଜାଗା ମଧ୍ୟରେ ଯାଇ ଆମର ଖାଲି ସମୟ ସେଇ ଜାଗାରେ ଯାଇ ବିତାଉ ଆମେ ଗର୍ବ ଅନୁଭବ କରୁଛୁ କି ଆମେ ଗୋଟିଏ ଅଞ୍ଚଳର ଗୋଟିଏ ଗ୍ରାମରୁ ବାସ କରୁଥିବା ମଣିଷ ଯାହାକି ସହରରେ ତାହା ପାଉନାହାନ୍ତି ଏବଂ ସହରର ଅନେକ ପ୍ରକାର ଲୋକ ଆମ ଅଞ୍ଚଳକୁ ଆମ ଗ୍ରାମକୁ ବୁଲିବାକୁ ମଧ୍ୟ ଆସନ୍ତି ଅନେକ ପର୍ଯ୍ୟଟକମାନେ ଆମ ଅଞ୍ଚଳକୁ ଆସିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ମୁଁ କହିବାକୁ ଚାହେଁ ଆମ ଗ୍ରାମରେ ଅନେକ ବଡ଼ ବଡ଼ ପାହାଡ଼ ପର୍ବତ ଅଛି ଯାହାକି ଆମ ଗ୍ରାମରୁ କିଛି ବାଟ ଦୂରରେ ସେଇ ଜାଗାରେ ଆସି ଗୋଟିଏ ଥର ଭ୍ରମଣ କରି ଯାଆନ୍ତୁ ଦେଖିପାରିବେ ଅନେକ ପ୍ରକାର କାର୍ଯ୍ୟ ସେ ସ୍ଥାନ ମଧ୍ୟରେ ହେଉଅଛି ଏବଂ ମୁଁ ମୋର ପାରମ୍ପାରିକ ବିଷୟରେ ମୁଁ କହିବାକୁ ଚାହେଁ ଯାହାକି ଆମ ଗ୍ରାମରେ ଅନେକ ପ୍ରକାର ପର୍ବପର୍ବାଣି ହୁଏ ନୁହାଁଖାଇ ଅନେକ ପ୍ରକାର ଧାନ ନୁହାଖାଇ ଅନେକ ପ୍ରକାର ପର୍ବ ହୁଏ ଯାହାକି ଆମ ପାଇଁ ଗୋଟିଏ ଗର୍ବ ଅନୁଭବ କରୁଥିବା ବିଷୟ ଏବଂ ତାହା ଗୋଟିଏ ପର୍ବ ଆମେ ଅନେକ ଧୁମଧାମରେ ଅନେକ ପ୍ରକାର ଖୁସିରେ ସେଇ ପର୍ବ ଆମେ ମନେଇଥାଉ ଏବଂ ସମସ୍ତଙ୍କ ଘରରେ ଅନେକ ପ୍ରକାର ଖୁସିର ଖୁସିରେ ଲହରି ଖେଳି ଯାଇଥାଏ ସେ ସମୟରେ ଏବଂ ମୋ ମୋର ଗ୍ରାମର ଅନେକ ପ୍ରକାର ଭାଇ ଏବଂ ଭଉଣୀମାନେ ଅଛନ୍ତି ଯେଉଁମାନେ ଅନେକ ପ୍ରକାର ବଡ଼ ବଡ଼ କାର୍ଯ୍ୟ କରନ୍ତି ମୋର ଗୋଟିଏ ଭାଇ ଅଛନ୍ତି ଯିଏକି ଆର୍ମିରେ ଅଛନ୍ତି ଏବଂ ଦେଶ ପାଇଁ ଅନେକ ସ୍ଥାନରେ ଲଢ଼େଇ କରୁଅଛନ୍ତି ଦେଶ ପାଇଁ ଅନେକ ପ୍ରକାର କାର୍ଯ୍ୟ କରୁଅଛନ୍ତି ମୋ ଭାଇ ହେତୁ ମୁଁ ଗର୍ବ ମନେ କରୁଅଛି ମୋ ଭାଇର ଅନେକ ପ୍ରକାର କାର୍ଯ୍ୟ ରହିଯାଇଛି ଯାହାକି ମୁଁ ମୋ ତୁଣ୍ଡ ଦ୍ୱାରା ମୋ ଶବ୍ଦ ଦ୍ୱାରା ବନ୍ଦନା କରିପାରିବି ନାହିଁ ଏବଂ ମୋର ଗ୍ରାମର ଲୋକମାନେ ଅନେକ ସ୍ଥାନରେ ଯାଇଛନ୍ତି ଏବଂ ସେମାନେ ଅନକ ପ୍ରକାର ଭଲ ସଦା ସର୍ବଦା ସେ ନିଜ ଗ୍ରାମର ଲୋକମାନଙ୍କୁ ନିଜ ପରିବାର ଭଳିଆ ଭାବନ୍ତି ଏବଂ ସଦା ସର୍ବଦା ସେ ସ୍ନେହରେ ଜଡ଼ିତ ଏ ବାନ୍ଧି ହେଇ ରହି କେବେ ମଧ୍ୟ କାହା ସାଙ୍ଗରେ ଗଣ୍ଡଗୋଳ ବା ପାଟିତୁଣ୍ଡ କରନ୍ତି ନାହିଁ ସବୁବେଳେ ନିଜ ସାହିର ଏବଂ ଗ୍ରାମର ଲୋକମାନଙ୍କୁ ନିଜ ପରିବାର ଭଳିଆ ଭାବନ୍ତି